ଗତ ଦଶଦିନ ତଳେ ଯେଉଁ ମୁଁ କପଡ଼ା ଦୋକାନରୁ ଜିନ୍ସ ପ୍ୟାଣ୍ଟଟା କିଣିଥିଲି ସେ ପ୍ୟାଣ୍ଟଟା ତ ଦେଖିବାକୁ ବହୁତ ସୁନ୍ଦର ଥିଲା କିନ୍ତୁ ତାକୁ ଦୁଇ ଚାରିଦିନ ତଳୁ ସଫା କଲି ସେଗୁଡ଼ାକ ପାଣିରେ ଧୋଇଲା ପରେ ତା'ର ରଙ୍ଗ ଗୁଡ଼ାକ ପୁରା ଛାଡ଼ିଗଲା ଯେଉଁଟାକି ମୋତେ ବହୁତ ଖରାପ ଲାଗିଲା ଆଉ ତା'ର ସିଲାଇ ବି ସେମତି ମଜଭୁତ ନଥିଲା ପ୍ୟାଣ୍ଟର ତଳ ସେହି ସାଇଡ଼୍ରୁ ସିଲାଇ ଗୁଡ଼ା ଛାଡ଼ିଗଲା ଯେଉଁଟା ପାଇଁ ମୋତେ ବହୁତ ଖରାପ ଲାଗିଲା ଆଉ ସାଙ୍ଗମାନେ ବୋଇଲେ ସେମାନେ ବି ସବ କହିଲେ ଯେ ଆମ ପ୍ୟାଣ୍ଟର ରଙ୍ଗ ବି ଛାଡ଼ିଯାଇଛି ଯେଉଁଟାକି ମାନେ କମ୍ପାନୀ ଆମକୁ ଠକି ଦେଲା ବୋଲି କହିଲେ ଯେଉଁଟା ଆମେ ତିନିହଜାର ଟଙ୍କାର ଯେଉଁ ପ୍ୟାଣ୍ଟ ଦେଲେ ଗୋଟେ ଭଲ ଜିନ୍ସ ପ୍ୟାଣ୍ଟ ହେବା କଥା କିନ୍ତୁ ସେଇଟାମାନେ ସେହି ପଇସା କମ୍ ଥିବା ଭଳି ଜଣାପଡ଼ିଲା